ହଁ ଆଜ୍ଞା ଜୁହାର୍ ଆଜ୍ଞା ମୋତେ ପଟାସ୍ ସାର ଗୋଟେ ବସ୍ତା ନବାର ଥିଲା ସାର୍

ନାଇଁ ଆମର ସେ ଡୁଲି ଦୁଇଟା ଅଛି ନେଅ କିରା ଖାଇ ଯେମ୍ତି ଆଉ ଧାନ୍ରଟା ଏଇଟା ବୋଲେ ଇ ଆମର୍ ଇ ଥୁଜା ଧାନ୍ ତ କରିଥିଲୁଁ ହଁ ଏକର ବୋଲୋ ଏକ ଦୁଇ ଏକର୍ ଖଣ୍ଡେ କରିଥିଲୁ ନା ଚାଷ୍ ନେଇ ଏଇଟା ରଖ୍ବୁ ମରିଯାଉଛି ଆର୍ ପାନ୍ ନେଇ ଲାଗ୍ବା ଧାନ୍ ଚାଷକୁ ଦେଗା କେନାଲ୍ ପାଣି ବୁଲ୍ ବୁଲ୍ ପରି ହେଇଛି ଆରୁ ଯେ ଏଟା ବସ୍ତାଟା କେତେ ପଡ଼ୁଛିରେ

ହଏ ଦରକାର୍ ଅଛି ସାର୍ ଏଇ ପିରା ପିରା ବି ଖାଉଛେ କା ଯେ ଯେଉଁ ଔଷଧ ମିଲ୍ରୁ ଆସେ ଡବାମାନେ ମିଶିକି ଅଛି ଆଜ୍ଞା ସେଟା କେତେ ପଡ଼ିବ ପାଞ୍ଚଶହ ଆଜ୍ଞା ମୁଇଁତେ କାଲି ଗୋଟେ ମୋର୍ ସାଙ୍ଗ ଗୋଟେ ଆଣିଥିଲା ସେ ତ ଚାରିଶହ ପଚାଶ୍ ପଡ଼ିଥିଲା ସାଇଡ଼ରେ ଦୁକାନ୍କେ ପାଖେ ନର୍ଲାରୁ ଆଣିଥିଲା ଯେ ନା ଇହ ଡିମାଣ୍ଡ ନାଇଁ କର ଯେ ଆଜ୍ଞା ବୋଲେ ଏଇଟା କିନି ହେଖନୁ ପାଞ୍ଚଶହ ବୋଲେ ବେଶୀ ହେଇ ଯାଉଛି କି ଆଜ୍ଞା କାଲି ନେହି ଏ ଆପ୍ ଚାଷ୍ ପରେ ବି ଏତେ ଖାସ୍ ନାଇଁ ହବାର କାଁ କରିବୁ ଆରୁ ଓଏ କିରା ଫିରା ଖାଇଦିଏ ଓଏ କର୍ସୁଁ ଏତେ ନାଇଁ ହୁଏ ଚାଷ୍ ମେ ଏତେ ନାଇଁ ହୁଏ ଏକର୍ ବୋଲେ ବି ହେ ଦୁଇ ଏକର୍ କର୍ବି ରଖିଛି କିରା ଖାଇ ହୋ ଠିକ୍ ବି ହେଇଛେ ଏକାଯେ

ଏ ମୋତେ ପଟାସ୍ ଗୋଟେ ବସ୍ତା ଥିଲା ଆରୁ ଆମରି ଏଇ ସେ ଏଇଟା ଆମର କୀଡ଼ା ମରା ସେ ଓଷଧ ବା ସେ ଡବା ଗୁଟେ ଏଇଟା ଡବା ଗୁଟେ ସେ ଲାଗି ତମର୍ ସେ ବଡ଼ ଡବା ଅଛି କି ସେ ଏଁ ମ ମେଶିନ୍ ମିଳିଯିବ ହେନ୍ତା ମେଶିନ୍ କେତେ ପଡ଼ୁଚିନୁ ତିନ୍ ହଜାର୍ ମେଶିନ୍ ବୋଲେ ନାଇଁ ନାଇଁ ପୁରା ନାଇଁ ଆମର୍ ଘରା ଗୋଟେ ତାଙ୍କର୍ ନା ଗୋଟେ ଅଛି ତାକୁ ମୁଇଁ ଦେଲେ ହନ୍ତା ଯେ ତୁମେ କହିବାଟା ଦରକର୍ ନାଇଁ ତ ଦେଖନ୍ତୁ କଭରଟା ସେ ବ୍ୟବସ୍ଥା କରି ଦେବୁଁ ସେ କେତେ କେତେ କିଲୋ ଅଛି ଏତେ ଦରକାର ନାଇଁ ପଚାଶ୍ କିଲୋର ଗୋଟେ ଦୁଇଶହ ନ ହେଲେ କାଢ଼ିଦିଅ ହଏ ଆଉ ଦେଖୁଛି ଦେଖୁଛି ୟୁରିଆ ଫିୟୁରିଆ ତ ଏବେ ତ ଦରକାର୍ ଯେ ୟୁରିଆ ଅଛି କି ନାଇଁ ସାର୍ ଅଛି କି ହଁ ଦେଖୁଛି ୟୁରିଆ ବି ମୋର ଦରକାର୍ କେତେ କୋଡ଼ିଏ କେ ଜି ଗୋଟେ ଦରକାର୍ ଅଛି ଯେ ହୁଁ ହଁ ମୁଇଁ

ହଁ ଦେଉଛି ଏଇଟା ମୋର କୋଡ଼ିଏ ଟଙ୍କାର କମ୍ ଅଛି କେନ୍ତା କରିବ ହଁ ରହ ମୁଁ ପରେ ଦେଲେ ଚଲବା ତ